ହ୍ୟାଲୋ ହଁ କୁହନ୍ତୁ ମୁଁ ଲକି କହୁଛି ଲାଇବେରୀ ଟିଚର୍ ଦଶଟାରୁ ପାଞ୍ଚଟା ହଁ ଦଶଟାରୁ ପାଞ୍ଚଟା ଖୋଲା ରହୁଛି ଆଉ ମଝିରେ ଘଣ୍ଟେରୁ ଦୁଇଟା ଯାଏଁ ଖାଇବା ପାଇଁ ଛୁଟି ରହୁଛି ହଁ ଆମ ଲାଇବେରୀରେ ତ ସବୁ ବହି ଅଛି ଆପଣ ଯେଉଁଟା ଚାହିଁବେ ସବୁ ବହି ପଢ଼ି ପାରିବେ କାଢ଼ିକି କାଳ୍ପନିକ ଐତିହାସିକ ଏମତି ସବୁ ପ୍ରକାର ବହି ଅଛି ଆପଣ ଆସିକି ଦେଖି ପାରିବେ ହଁ ଆପଣଙ୍କର ଯେଉଁଟା ଇଚ୍ଛା ସେଇଟା କାଢ଼ିକି ପଢ଼ି ପାରିବେ ସବୁ ସାଇଜ୍ କରିକି ରଖା ହୋଇଛି ଆପଣଙ୍କର ଯେଉଁଟା ଇଚ୍ଛା କାଢ଼ିକି ହଁ ଗୋଟେ ଗୋଟେ ପଢ଼ି ପାରିବେ ଆମ ଲାଇବେରୀରେ ମାନେ ପାଟିତୁଣ୍ଡ କିଛି ନାଇଁ ଆଉ କଲ୍ ବି ଏଲାଓ ନାଇଁ ମୋବାଇଲ୍ ଫୋନ୍ ବି ଏଲାଓ ନାଇଁ ଲାଇବେରୀ ଭିତୁରୁକୁ ଗଲେ ମୋତେ ମୋବାଇଲ୍ ଦେଇକି ଯିବେ ହଁ ଏମତି ହଁ ରହିପାରିବେ ଏଠି

ହଁ ଦିଆହେଉଛି ବହି ଏକ୍ସଟ୍ରା ଚାର୍ଜ୍ ରହିଛି ବହିରେ ବହି ଘରୁକୁ ଦିଆହେଉଛି ଯେ କିନ୍ତୁ ଏକ୍ସଟ୍ରା ଚାର୍ଜ୍ ରହୁଛି ଅଧିକା ଅଧ୍ ଶହେ ରହୁଛି

ନାଇଁ ପା ବହି ଅନୁସାରେ ପଇସା ରହୁଛି

ହଁ ଭାଗବତ ବହି ଅଛି ଶହେ ଟଙ୍କା ଅଛି ଭାଗବତ ବହିର ଦାମ୍

ଆପଣ କିଣିକି ବି ନେବାକୁ ସେଟା ଦିଆ ହେଉନି ଆପଣ ସେଇଟା ପଢ଼ିବେ ଖାଲି ନାଇଁ ଘରୁକୁ ଦିଆଯାଏନା ଆପଣ ସେଇଟା ପଢ଼ିବେ ତାପରେ ଯଦି ଘରୁକୁ ଇଚ୍ଛା କଲେ ଖାଲି ନେଇକିରି ଗୋଟେ ଦିନ ପାଇଁ ନହେଲେ ଦୁଇ ଦିନ ପାଇଁ ଆପଣ ଯେତିକି ଚାହିଁବେ ତାପରେ ଆଣିକି ଦେଇଦେବେ ହଁ ହଉ ରଖିଲି